ହ୍ୟାଲୋ ହଁ ସାର୍ ସାର୍ ଆପଣ ଟ୍ରାଭେଲ୍ ସର୍ଭିସରୁ କହୁଛନ୍ତି ତ ମୁଁ ସତ୍ୟ କହୁଛି ରଣପୁରରୁ ତ କାଲି ମୋର ଫ୍ଲାଇଟ୍ ଅଛି ଭୁବନେଶ୍ୱରରୁ ହାଇଦ୍ରାବାଦ ତ କାଲି ସକାଳୁ ମୋତେ ହାଇଦ୍ରାବାଦ ଯିବା ପାଇଁ ପଡ଼ିବ ତ ହାଇଦ୍ରାବାଦ ପାଇଁ ମୋର ଟ୍ୟାକ୍ସି ଦରକାର ଆପଣଙ୍କୁ ଆସିବାକୁ ପଡ଼ିବ ରଣପୁର ଆଠଟା ପୂର୍ବରୁ ଆସିବାକୁ ପଡ଼ିବ କାହିଁକି ନା ମୋର ଫ୍ଲାଇଟ ଅଛି ଦଶଟାରେ ତ କଣ ହେଲା ନାଇଁ ସାର୍ ଜଲ୍ଦି ଟିକିଏ ଆସିବାକୁ ପଡ଼ିବ କାହିଁକିନା ରାସ୍ତା ଜାମ୍ ରହୁଛି ତ ଆମକୁ ସାତଟା ପୁର୍ବରୁ ଏଇଠୁ ବାହାରିବାକୁ ପଡ଼ିବ ସାତଟା ପୁର୍ବରୁ ବାହାରିଲେ ତ ମୋର ଫ୍ଲାଇଟ୍ ମିଳିଯିବ ନହେଲେ ଫ୍ଲାଇଟ୍ ମିସ୍ ହୋଇଯିବ ଜଲ୍ଦି ଟିକିଏ ଟ୍ରାଏ କରିବେ ଜଲ୍ଦି